ପାଞ୍ଚ ଦିନ ତଳେ ଉଷା କମ୍ପାନୀର ଗୋଟିଏ ଫ୍ୟାନ୍ କିଣିଥିଲି ତାହାକୁ ଘରକୁ ଆଣିଲା ପରେ ସେ ଫ୍ୟାନ୍ ଆଉ ଚାଲିଲାନାହିଁ କିଛି ନାହିଁ ପବନ ପବନ ବି ଦେଲା ନାହିଁ ଥଣ୍ଡା ପବନ ନାହିଁ ଖାଲି ଗରମ ହୋଇ ରହିଲା ଏବଂ ଲୋ ଭୋଲ୍ଟେଜ ତ ବିଲକୁଲ ବି ଚାଲିଲାନାହିଁ କେତେ ଟଙ୍କା ଦେଇଥିଲି ମନ ପୂରା ଫାଟିଗଲା ଦୁଖ ଲାଗୁଛି ଓଃ ମୋ' ପଇସାଟା ବେକାର ଗଲା କେତେ କଷ୍ଟରେ ପଇସାଟା ଆଣିକି କିଣିଥିଲି ଖରାଦିନେ ଥଣ୍ଡା ପବନ ବାଜିବ ବୋଲି ଗଲା ମୋ' ଫ୍ୟାନ୍ଟା କିଛି ଲାଭ ହେଲାନାହିଁ